ଲମ୍ବା ସନ୍ତରଣର ଅଭ୍ୟାସ ଓ ବ୍ୟାୟାମ କରିବା ସମୟ ରେ ଆମେ ପ୍ରଥମେ ନିଜର ମନବଳ ଦୃଢ଼ ରଖିବା ଓ ବିଭିନ୍ନ ପ୍ରକାର ନୀତି ନିୟମ ଗୁଡ଼ିକ ମାନିବା କାରଣ ଏମିତି ବହୁତ ଗୁଡ଼ିକ ଜିନିଷ ରହିଛି ଯାହାକି ଆମେ ଧ୍ୟାନ କେନ୍ଦ୍ରୀଭୂତ କରିଥାଏ ଯେମିତି କି ଲମ୍ବା ସନ୍ତରଣ ସମୟ ରେ ଅନ୍ୟମନସ୍କ ରହିବା କିଛି ଅଲଗା କାମ ରେ ତୁମର ମନ ଟି ରଖିବା ସେ କାମରେ ମନ ଲାଗିବା ପୋଖରୀ ରେ ଥିବା ଦଳ ଗୁଡ଼ିକ ଛନ୍ଦି ହୋଇଯିବା ପୋଖରୀ ରେ ପଥର ଗୁଡିକରେ ଗୋଡ଼ ବାଜିବା ଦ୍ବାରା ଆମର ଧ୍ୟାନ ଅନ୍ୟ ଆଡ଼େ ତା କେନ୍ଦ୍ରୀଭୂତ ହୋଇଥାଏ ଏବଂ ବ୍ୟାୟାମ ସମୟ ରେ ଶାନ୍ତିପୂର୍ଣ୍ଣ ଭାବରେ ଜାଗାରେ ବ୍ୟାୟାମ କରିବା ଉଚିତ ଓ ମନରେ ଥିବା ଚିନ୍ତା ଗୁଡ଼ିକ ମୁଣ୍ଡରୁ ଦୂର କରିବା ଏହି ସବୁ କାମ କାମ ବେଳେ ଆମେ ଏହିପରି ଧ୍ୟାନ ରଖିବା ଯାହା ଶକ୍ତି ସଂରକ୍ଷଣ ଶକ୍ତି ସାମ ବଜାୟ ରଖିବ